ଆପଣ ବାରବାଟୀରୁ କହୁଛନ୍ତି ମୁଁ ଦୀପ୍ତିମୟୀ ଧଳ କହୁଛି ମୁଁ ଆପଣଙ୍କ ଦୋକାନ ଦୋକାନରୁ ପହରଦିନ ଯେଉଁ ଚିଲି ପନିର ଖାଇଥିଲି ତାହା ବହୁତ ସ୍ୱାଦଯୁକ୍ତ ଥିଲା ମୁଁ ସେଥିପାଇଁ ମୋର ଆଜି ପୁଣି ସେଇ ଚିଲି ପନିର ଦରକାର ମୋର ଅର୍ଡ଼ର ରଖନ୍ତୁ